ଏଠାକାର ମତ୍ସ୍ୟଜୀବୀଙ୍କର ଜାତୀୟ ଗୋଷ୍ଠୀ ହେଲା କେଉଟ ଜାତି ଏମାନେ ଏକାଠି ଗୋଟିଏ ସ୍ଥାନରେ ବସବାସ କରନ୍ତି ଏବଂ ଏମାନଙ୍କର ରହଣି ହେଲା ଗୋଟିଏ ଜାଗାରେ ରହନ୍ତି ଏବଂ ଏମାନେ ସକାଳୁ ସନ୍ଧ୍ୟା ଯାକେ ମାଛ ମାରିବାକୁ ନଦୀକୁ ଏବଂ ସମୁଦ୍ରକୁ ଯାଆନ୍ତି ମତ୍ସ୍ୟଜୀବୀ ମାନେ ବିଭିନ୍ନପ୍ରକାରର ମତ୍ସ୍ୟ ଆଣି ବଜାର ମାନଙ୍କରେ ବିକ୍ରି କରିଥାନ୍ତି ଏମାନଙ୍କ ଗୋଷ୍ଠୀ ଗୋଷ୍ଠୀ ଏବଂ ଜାତି ଥାଏ ଏମାନଙ୍କୁ କେଉଟ ବୋଲି କୁହାଯାଏ ଏମାନଙ୍କ ପର୍ବ ବିଭିନ୍ନ ବିଭିନ୍ନ ଓଡ଼ିଶାର ଯେତେ ପର୍ବ ଅଛି ପାଳନ କରାଯାଏ ପାଳନ କରନ୍ତି ତାଙ୍କ ମଧ୍ୟରୁ ଏମାନଙ୍କର ପର୍ବ ହେଲା ଚଇତି ପର୍ବ ଚଇତି ପର୍ବରେ ଏମାନେ ମା' ଠାକୁରମାନଙ୍କୁ ପୂଜା କରନ୍ତି ଏବଂ ତାଙ୍କ ପର୍ବ ପାଳନ କରନ୍ତି ୟାଙ୍କ ପର୍ବରେ ନା ଘୋଡ଼ା ନାଚ ହୁଏ ଘୋଡ଼ା ନାଚ ହେବା ଦ୍ଵାରା ସେମାନେ ସେମାନେ ଦୁଇଦିନ ଧରି ଏ ପର୍ବପାଳନ କରିଥାନ୍ତି ନୂଆ ପୋଷାକ ପିନ୍ଧିଥାନ୍ତି ପିଠାପଣାରେ ଘର ପିଠାପଣା ସବୁକିଛି କରିଥାନ୍ତି ଏବଂ ବିଭିନ୍ନଲୋକଙ୍କୁ ଡାକିଥାନ୍ତି ଚଇତି ପର୍ବ ସେମାନଙ୍କ ବଡ଼ ପର୍ବ ଏହାମଧ୍ୟ ବିଭିନ୍ନ ମନ୍ତ୍ର ମାନଙ୍କର ହୋଇଥାଏ ଏବଂ ପଣା ଫଣା ଦିଆଯାଇଥାଏ ତେଣୁ କେଉଟମାନ ମତ୍ସ୍ୟଜୀବୀ ମାନଙ୍କ ପର୍ବ ହେଲା ଚଇତି ଚଇତି ପର୍ବ ଏବଂ ସେତେବେଳେ ଘୋଡ଼ା ନାଚ ମଧ୍ୟ କରିଥାନ୍ତି ଏହିପରି ତାଙ୍କର ଜାତି ଅଲଗା ଅଲଗା ଭାବରେ ରହିଥାନ୍ତି